ମୁଁ ଜୟପୁର ଯାଇଥିଲି ଜୟପୁରରୁ ଗୋଟେ ଜ୍ୟାକେଟ୍ କିଣିଲି ସେ ଜ୍ୟାକେଟ୍ର ଦାମ ହେଉଛି ଦୁଇ ହଜାର ଟଙ୍କା ସେ ଜ୍ୟାକେଟ୍ ମୋତେ ବହୁତ ପସନ୍ଦ ଲାଗିଲା ସେ ଜ୍ୟାକେଟ୍ ପିନ୍ଧିଲେ ସମସ୍ତେ କହୁଛନ୍ତି କି ଭୟଙ୍କର ଲାଗୁଛି ଭୟଙ୍କର ଦିଶୁଛି ତୋତେ ସେ ଜ୍ୟାକେଟ୍ରୁ କେଉଁଠୁ ଆଣିଲୁ କେତେ ଟଙ୍କା ନେଲା ଏମିତି ପଚାରୁଛନ୍ତି ସମସ୍ତେ ହେଲେ ମୁଁ କହୁଛି ଯେ ଦୁଇହଜାର ଟଙ୍କା ନେଲା ଜୟପୁରରୁ ଆଣିଲି ସେମାନେ ମିଶା କହୁଛି ଏମିତି ଆ ବାହାଘ ବାହାଘର ଯାଇଥିଲେ ଗୋଟେ ଦିନ ସମସ୍ତେ କହୁଛି ସେ ସେ ଜ୍ୟାକେଟ୍ ଭୟଙ୍କର ଲାଗୁଛି ମୋତେ ଏମିତି ଜ୍ୟାକେଟ୍ କେଉଁଠାରୁ ମଳିବ ଜ ମୁଁ ମୁଁ କହିଲିକି ଜୟପୁରରୁ ମଳିବ ମୋର୍ ସାଙ୍ଗରେ ଚାଲ ଜୟପୁର ଯାଇକିରି ଆଣିଦେବି ତୋତେ ଜ୍ୟାକେଟ୍ର ଷ୍ଟାଇଲ୍ ତାକୁ ଯେତେ ମିିଷ ଧୋଇଲେ ମିିଷ ସେ ଜ୍ୟାକେଟ୍ରୁ ପାନିନି କଲର୍ ବାଡ଼ୁ ନାହିଁ ବହୁତ ଭଲ ଅଛି ସେ ଜ୍ୟାକେଟ୍ ଜକେ ଜ୍ୟାକେଟ୍ ଷ୍ଟାଇଲ୍ ତାର କଲର୍ କାର ତାର ବଢ଼ିଆ ଲାଗଲା ମୋତେ ସେ ଜ୍ୟାକେଟ୍